ଆମର ଇଏ ଗାଡ଼ି ଚଲାଉଥିଲେ କିନ୍ତୁ ଗାଡ଼ି କେତେବେଳେ ଚାଲୁଛି କେତେବେଳେ ଚାଲୁନେଇ ବନ୍ଦ ହେଉଛି ତା'ପରେ ଚଳିବୁ କେମିତି ଆଉ ଆମର ଉଦ୍ଦେଶ୍ୟ ଅଛି ଆଉ ହେଉଛି ଗୋଟେ ଫାର୍ମ କଲେ ଆମର ବି ଗୋଟେ ବଡ଼ ପ୍ଲଟ୍ ଅଛି ସେଠି ଫାର୍ମଟେ କଲେ ହେଉଛି ମଞ୍ଜି ଆଣିକି ଚାରା ଲଗାଇଲେ ହେଉଛି ଗଛ ଗଛ ଯତ୍ନ ନେଲେ ପାଣି ଫୁଲ ଫୁଲ ପମ୍ପ ଲଗାଇକି ହେଉଛି ଠିକ୍ ସେ ଗୋଟେ ଲୋକ ରଖି ଦେଇକି ପରିଷ୍କାର ପରିଚ୍ଛନ୍ନ କରି ପୋଛା ପୋଛି କରିକି ଗଛ ଫୁଲ ଗଛ ଲଗାଇବ ଗେଣ୍ଡୁ ଗଛ ମନ୍ଦାର ଗଛ ଟଗର ଗଛ ସୂର୍ଯ୍ୟମୁଖୀ ଫୁଲ ଏମିତି ଅନେକ ବିଭିନ୍ନପ୍ରକାର ଫୁଲ ଗଛ ଲଗାଇଲେ ସେଠାରୁ ତା'ପରେ ଫୁଲ ଭଲ ଭାବରେ ହେଲା ପରେ ଫୁଲ ତାକୁ ବିକ୍ରି କରିବୁ ତା'ପରେ ବିକ୍ରି କଲେ କେମିତି କ'ଣ ଲାଭ ହୋଉଚି ଥରେ ଦେଖିକି ତା'ପରେ ପୁଣି ଆଉ ଆଉ ଅଳ୍ପ ଅଳ୍ପ ଆଣିକି ଲଗାଇବୁ ଆଉ ଗାଡ଼ି ବନ୍ଦ ହେଲେ ଚଳିବୁ କେମିତି